ଆମ ଗାଁରେ କାହାକୁ କୁକୁଡ଼ ଯଦି କୁକୁର ଯଦି ବି କାମୁଡ଼ି ଦେବ ତାପରେ ତାର ସୁରକ୍ଷା ତାର ଭଲ ମନ୍ଦ ବୁଝି ଆମ୍ବୁଲାନ୍ସକୁ ଡକେଇ

ଏଇ ସବୁ ଆମେ ତାହାକୁ ସାହାଯ୍ୟ କରୁ ଗାଁ ଲୋକ ସମସ୍ତେ କୁକୁଡ଼ କାମୁଡ଼ିଛି ବୋଲି ଧାଇଁ ଆସନ୍ତି ଓ ଜିନ ଜିନ ବ୍ୟବସ୍ଥା ଜାଣିଛି ସେ କଥା

କରେଇବା ପାଇଁ ଆମେ ପରାମର୍ଶ ଦଉ